ହ୍ୟାଲୋ ରାମ ଭାଇ କହୁଛନ୍ତି ନା ଏଇଟା ରାମ ଭାଇଙ୍କ ରେଷ୍ଟୁରାଣ୍ଟ ନା ଆମ ଭାଇଙ୍କ ବାହାଘର କିଛି ଖାଇବା କମ୍ ମସଲାରେ କିଛି ଖାଇବା ଅର୍ଡ଼ର୍ କରିଥାନ୍ତି ଆଉ ସାଧା କିଛି ଖାଇବା ଆଉ ଆପଣ ଲୋକମାନେ କହୁଛନ୍ତି ତ କିଛି ଲୋକମାନେ କିଛି କହୁଛନ୍ତି ଆପଣଙ୍କ ହୋଟେଲ୍ରେ କିଛି ଭଲ ଖାଇବା ମିଳୁଛି ସେଥିପାଇଁ ମୁଁ ଫୋନ୍ କଲି ଆପଣଙ୍କ କତିକି ଆଉ କିଛି ସାଧା ଖାଇବେ ଅର୍ଡ଼ର୍ କରୁଛି ଆଉ ଡାଲି ଭାତ ଖଟା ମିକ୍ସଚର ତରକାରୀ ପାମ୍ପଡ଼ କ୍ଷିରୀ ଆଉ ଛତୁ ଏ ସବୁ ଦେବେ ଆପଣ କେତେ ରେଟ୍ କୁହନ୍ତୁ ଆପଣ କ'ଣ ଏତେ ରେଟ୍ କହୁଛନ୍ତି କିଛି କମ କରନ୍ତୁ ଆମେ କିଛି ଖାଇବା ଅର୍ଡ଼ର୍ କରିବୁ ହଉ ମୁଁ ବୁଝିକି କହିବି ଆପଣ କେତେ କ'ଣ ରେଟ୍ କହୁଛନ୍ତି ମୋତେ ଫୋନ୍ କରିବେ ମୁଁ ବୁଝିକି କହୁଛି